ହଁ ଆଜ୍ଞା ଆପଣ ଚାଷ କଲେଣି କେତେ ମାଣ କରିଛନ୍ତି ଚାଷ କ'ଣ କ'ଣ ଲଗାଇଛନ୍ତି ପରିବା ଆଉ ଅଲଗା ଜିନିଷ କ'ଣ ଲଗାଇଛନ୍ତି କି ହଁ ମୁଁ ଲଗେଇଛି ଭେଣ୍ଡି ବାଇଗଣ କଲରା କାକୁଡି ପୋଟଳ ବିନ୍ସ୍ ଗୁଆଁର ଗାଜର ଏସବୁ ଜିନିଷ ମୁଁ ଲଗାଇଛି ସେ ଗୋଟେ ଜିନିଷ ହେଉଛି ଆମର ଯେଉଁ ମେଡ଼ିସିନ୍ ଫେଡ଼ିସିନ୍ ପଡ଼ୁଛି ସବୁ ଆପଣ ମେଡ଼ିସିନ୍ ବିଷୟରେ ମୋର ବିଶେଷ ଅଭିଜ୍ଞାତା ନାହିଁ ମେଡ଼ିସିନ୍ ବିଷୟରେ କେଉଁଠୁ ଆପଣ ମେଡ଼ିସିନ୍ ଆଣୁଛନ୍ତି କ'ଣ କରୁଛନ୍ତି ସେଇଟା ଟିକିଏ ମୋତେ ତାଙ୍କଠୁ ମେଡ଼ିସିନ୍ ସବୁ ଆଣୁଛନ୍ତି ନାଇଁ ମୁଁ ସାର ଫାର ବିଷୟରେ ବିଲ୍କୁଲ୍ ଅଭିଜ୍ଞାତା ନାହିଁ ଆଉ ଗୋଟେ ବାଇଗଣରେ ପୋକ ଲାଗିଯାଉଛି ପତ୍ର ଛିଣ୍ଡି ଛିଣ୍ଡି ଯାଉଛି ସେଇଟା କେଉଁଠୁ ଆଣିବି ସେହି ଜିନିଷ ଉପରେ ମୁଁ ପଚାରୁଥିଲି ଆପଣଙ୍କୁ ଟିକିଏ

ଆପଣ ମାର୍କେଟିଂ କଲାବେଳେ କେଉଁଠିକୁ ପନିପରିବାତକ ନେଉଛନ୍ତି ସବୁ ଯେଉଁ ବାଇଗଣ ରେଟ୍ ବର୍ତ୍ତମାନ କେତେ ଅଛି କାକୁଡି ଆଉ ଆପଣ କଖାରୁ ଲଗାଇଥିଲେ ହଁ କଖାରୁ କୁଇଣ୍ଟାଲ୍ ପିଛା କେତେ ରହୁଛି ଆଜ୍ଞା ପରିବାତକ ଦଉଛନ୍ତି ବର୍ତ୍ତମାନ ଏତକ କ୍ୟାନସେଲ କରିକି ଆପଣ ମୋତେ ବି ପରିବା ଦେଇ ଦିଅନ୍ତୁ ମୁଁ ଚାନ୍ଦପୁର ମାର୍କେଟ୍ରେ ନେଇକି ଦେଉଛି ରେଟ୍ ଅଧିକା ରହୁଛି ଆଉ ଭଲ ରହୁଛି ହଉ ଠିକ୍ ଅଛି ମୁଁ ଆପଣଙ୍କୁ ଯାଇକି କଲି ଦେଖା କରିବି ସେପଟକୁ ଖୋର୍ଦ୍ଧା ନଚେତ୍ ନେବା ନଚେତ୍ ଚାନ୍ଦପୁର ନେବା ସେଇଠି ଭଲ ରେଟ୍ ଅଛି ନେଇକି ଯିବା ଆଉ ହଉ ଠିକ୍ ଅଛି ଆଜ୍ଞା ରଖୁଛି